ମୋବାଇଲ୍ ଦୋକାନରୁ ମୋବାଇଲ୍ ଗୋଟେ ଆଣିଥିଲି ହେଲେ ମୋବାଇଲ୍ଟା ଭଲ ପଡ଼ିଲାନି ମୋର କ୍ୟାମେରା ଭଲ ଆସୁନି ଭଏସ୍ ଭଲ ଶୁଭୁନି କଥା କଲ୍ କଲ୍ କଲାକୁ କଲ୍ ଫୋନ୍ ଲାଗୁନି ଯାହାକୁ ଫୋନ୍ କଲାକୁ ତ ମୋବାଇଲ୍ଟା ପୁରା ବହୁତ ଖରାପ ପଡ଼ିଲା ମୋର ତ ମୁଁ ତାକୁ ବ୍ୟବହାର କରିବା ପାଇଁ ଚାହୁଁନି ମୁଁ ତାକୁ ଦୋକାନକୁ ଫେରାଇ ଫେରାଇ ଦେବା ପାଇଁ ଚାହୁଁଛି ତ ଭଲ ମୋବାଇଲ୍ ମୋର ପଡ଼ିଲା ନାହିଁ ସବୁ କିଛି ତା'ର ଖରାପ ଏତେ କିଛି ବି ତା'ର ଭଲ ହିଁ ଆସୁନି ନା ଗୋଟେ ଫଟୋ ଉଠାଇଲା ବେଳକୁ କ୍ୟାମେରା ଭଲ ଆସୁଛି ନା ଭିଡ଼ିଓ କଲା ବେଳକୁ ଗୋଟେ କ୍ୟାମେରା ଭଲ ଆସୁଛି କିଛି କାମରେ ଆସୁ ନାହିଁ ସେ ଗୋଟେ କଲ୍ ଗୋଟେ ଦରକାର ଜରୁରୀ ବେଳେ ଗୋଟେ କଲ୍ କରିବା କାହାକୁ ତ ସେ କଲ୍ ବି ଯାଉନି ସେ ତେଣୁ ଭଲ ମୋବାଇଲ୍ ପଡ଼ିଲାନି ଭଲ ଫୋନ୍ ନୁହେଁ ମୋର ତ ମୋ ମୋବାଇଲ୍ଟା ଫେରାଇ ଦେବା ପାଇଁ ଦୋକାନୀକୁ ଚାହୁଁଛି